ମାଛ ଧରିବା ଆମେ ଶିଖିବାର ତା ମୁଁ ଆଜି ମୋର ପ୍ରଣାଳୀଟା କହୁଛି ଆମ ଗାଁ ପାଖରେ ତିନିଟା ନଦୀ ଗୋଟେ ଏକ ହେଇଯାଇଛି ସେଇଟା ଆନିକଟ କୁହାହଉଛି ଆମର ସେ ନଦୀକି ପ୍ରାୟତଃ ପାଣି ଆସେ ପାଣି ଆସିଲେ ବୟସ୍କ ଲୋକମାନେ ମାଛ ଧରି ଯାଆନ୍ତି ଏବଂ ମାଛ ଧରି ଧରି ହାତରେ ଇନ୍ତି ଅଣ୍ଡାଳନ୍ତି ଏବଂ ମାଛ ଧରିକିରି ସେମାନଙ୍କର ଅଭ୍ୟାସ ହେଇଯାଏ ମାଛ ଧରି ଧରି ସେମାନେ ପ୍ରତ୍ୟେକ ସନ୍ଧ୍ୟାବେଳେ ହଉ ବା ଖରାବେଳେ ହଉ ଯେମିତି ହେଲେ ମାଛ କିଲେ ଅଧ କିଲେ ଏମିତି ହାତରେ ଧରିକିରି ମାଛ ଆଣନ୍ତି ଏବଂ ଦୋଳା ଦେଇକିରି ମଧ୍ୟ ଆଣନ୍ତି ତ ଆମେ ଯେତେବେଳେ ସାଙ୍ଗସାଥି ମେଳରେ ଛୋଟ ପିଲାରେ ଗାଧେଇବାକୁ ଯାଉଥିଲୁ ନଦୀକି ସେତେବେଳେ ଦେଖୁ ଯେ ସେମାନେ କେମିତି ମାଛ ଧରୁଛନ୍ତି ଆମେ ବି କେମିତି ମାଛ ଧରିବା ତ ଧୀରେ ଧୀରେ ଆମେ ଆରମ୍ଭ କଲୁ ମାଛ ଧରିବାର ଗୋଟେ ଆଗ ଚାଦର ଆମେ ଯେଉଁ ଟାୱେଲ୍ କହୁଛନ୍ତି ଗାଧେଇବାକୁ ଯାଉଥିଲୁ ଦୁଇଟା ଟାୱେଲ୍ ଧରି ଯାଉଥିଲୁ ଗୋଟେ ଟାୱେଲ୍ରେ ସେମାନେ ଯେମିତି ଦୋଳା ଦଉଥିଲେ ଆମେ ବି ଧୀରେ ଧୀରେ ଦୋଳା ଦେଲୁ ଦୋଳା ଦେବା ପରେ ହାତରେ କେମିତି ମାଛ ଅଣ୍ଡାଳୁ ଥିଲେ ସେ ବାଡ଼ଯାକ ଆମେ ବି ମାଛ ଅଣ୍ଡାଳୁ ଥିଲୁ ଧୀରେ ଧୀରେ ଏମିତି ଅଭ୍ୟାସଗତ ହେଲା ଧୀରେ ଧୀରେ ଆମକୁ ରାସ୍ତା ଦେଖାଗଲା ଗଣ୍ଡ ଭିତରେ ବୁଡ଼ିକିରି ସେମାନେ ଛୋଟ ଛୋଟ କଣ୍ଟିଆ ମାଛ ବି ଧରିକିରି ପଦାକୁ ଆଣୁଥିଲେ କି ବାଲି ଯେଉଁ କୁଟା ପତ୍ର ସବୁ ଗଣ୍ଡ ଗାଢ଼ା ତଳେ ରହୁଥିଲା ସେ ମାଛ ଧରିକିରି ବାହାରି ସେମାନେ ଧରିକିରି ଆଣୁଥିଲେ ଆମେ ବି ଧୀରେ ଧୀରେ ଅଭ୍ୟାସ କଲୁ ପାଣିରେ ବୁଡ଼ିକିରି ମାଛ ଧରିକିରି ଆଣୁଥିଲୁ ବମ୍ବା ବାହାର କଣ୍ଟିଆ ଛୋଟ ଛୋଟ କଣ୍ଟିଆ ମାଛ ଏମିତି ଆମେ ବି ମାଛ ଧରୁଥିଲୁ ଧୀରେ ଧୀରେ ଏମିତି ଅଭ୍ୟାସ ହେଲା ଆମକୁ ମାଛ ଧରିବାରେ ଗୋଟେ ଅଭ୍ୟାସରେ ପରିଣତ ହେଇଗଲା ଆଉ ମାଛ ଧରିବାର ଅତି କୌଶଳ ବି ଶିଖିଗଲୁ